ମୋର ଗୋଟିଏ ପ୍ରକାର ସ୍ୱତନ୍ତ୍ର ଉପାଦାନ ଅଛି ଯାହାକି ମୁଁ କୌଣସି ପ୍ରକାର ଖାଦ୍ୟରେ ନ ପକେଇଲେ ଖାଇପାରେ ନାହିଁ ସେ ହେଉଛି ଧନିଆ ପତ୍ର ମୋର ଫେବୋରାଇଟ୍ ଖାଦ୍ୟ ହେଉଛି ଧନିଆପତ୍ର ଧନିଆପତ୍ରକୁ ମୁଁ ୟୁଜ୍ କରେ ସବୁ ଜିନିଷରେ ଯେମିତିକି ଚିକେନ୍ ତରକାରୀ ହଉ ମାଛ ହଉ ମାଂସ ହଉ ସବୁ ପ୍ରକାର ମଟନ୍ ତରକାରୀ ହଉ ସବୁ ପ୍ରକାର ଜିନିଷରେ ୟୁଜ୍ କରେ ଯାହାଫଳରେ କି ମତେ ବହୁତ ସ୍ୱାଦ ଲାଗିଥାଏ ଆମେ ତରକାରୀରେ ଭଜାରେ ସବୁ ଜିନିଷରେ ଆମେ ପକେଇ ଥାଉ ଧନିଆପତ୍ରକୁ ଧନିଆପତ୍ର ଟମାଟୋ ଲୁଣ ମରିଚରେ ମଧ୍ୟ ଆମେ ପକେଇ ଥାଉ ଧନିଆ ପତ୍ରକୁ ମଧ୍ୟ ଆମେ ସିଜେଇ ଭାଜି କରି ଚଟଣି କରିଥାଉ ଯାହାକି ଦେହ ପ୍ରତି ଆମକୁ ପୃଷ୍ଟିସାର ମିଳିଥାଏ ଧନିଆପତ୍ର ଏକ ଶାଗ ହିସାବରେ ଯାଉଥାଏ ଆମକୁ ବହୁତ ସାରା ପ୍ରୋଟିନ୍ ମଧ୍ୟ ମିଳିଥାଏ ଧନିଆ ପତ୍ରକୁ ଆମେ ସବୁ ଜିନିଷରେ ୟୁଜ୍ କରିଥାଉ ଯାହାକି